ହଁ ହେଲୋ ଇଟା ଆଲ୍ହା ଅଫିସ୍କେ ଲାଗିଚେ ମୁଇଁ ମୋର୍ ଆଡ଼୍ରେସ୍ଟା ଚେଞ୍ଜ୍ କର୍ବାର୍ ଥିଲା ତ ସେଥିର୍ ଲାଗି ମୁଇଁ ଚାହୁଁଚେ ସେଥିର୍ ଲାଗି ଆପଣଙ୍କର୍ ଡ୍ରାଇଭର୍ର ନମ୍ବର୍ ଟିକେ ଦିଅନ୍ ହଁ ଭାଇ ମୁଇଁ ଓଲା ଅଫିସ୍ର ଡ୍ରାଇଭର୍ କହୁଚନ୍ ତ ଆରୁ ମୋର୍ ଟିକେ ଜାଗା ଚେଞ୍ଜ୍ କର୍ବାର୍ ଥିଲା ତ ସେଥିର୍ ଲାଗି ମୁଇଁ ଆପଣଙ୍କୁ କଲ୍ କରିଛେଁ ଆରୁ ମୋର୍ ମୁଇଁ ଜେନ୍ କହିଥିଲି ନା ମନମୁଣ୍ଡାର ମନ୍ଦିର୍ ପାଖ ବରଗଛ ପାଖ ଜାଗାକୁ ଜେନ୍ କହୁଥିଲି ସେଟାକୁ ଚେଞ୍ଜ୍ କର୍ବାକୁ ଚାହୁଁଚି ତ ଆପଣ ମତେ ଟିକେ ପ୍ଲିଜ୍ ଭାଇ ଆନିକରି ଇ ହସ୍ପିଟଲ୍ ରୋଡ଼୍ ହୋତା ମେଡ଼ିକାଲ୍ ଷ୍ଟୋର୍ରେ ଟିକେ ଦେଇଦିଅନ୍ତୁ ଭାଇ ଟିକେ ଇପଟେ ଆସିବେ ନାହିଁ ଇପଟେ ଗଛ ଗୁଟେ ପଡ଼ିଯାଇଚି ତ ସେଥିର୍ ଲାଗି ରାସ୍ତା ଜାମ୍ ଅଛି ଆପଣ ବାଇ ପାସ୍ ପଟେ ଆସନ୍ତୁ ପ୍ଲିଜ୍ ଭାଇ ପ୍ଲିଜ୍ ଟିକେ ଆସିକରି ମତେ ହେଲ୍ପ୍ କରନ୍ତୁ ତ ପ୍ଲିଜ୍ ଆସନ୍ତୁ ଟିକେ ଦୟାକରି